ଆଜିକାଲି ଗ୍ରାମାଞ୍ଚଳର ଯୁବପିଢ଼ିମାନେ ସହରରେ ଯାଇ ବାସ କରୁଛନ୍ କାଏଁ କାଏଁଲାଗିକି ଇନେ ଗାଁରେ କାମ୍ଧାମ୍ ନାଇଁ ମିଲ୍ବାଲାଗି କାମ୍ଧାମ୍ ନାଇଁ ମିଲ୍ବା ସେଥିର୍ଲାଗି ସହର୍କେ ଯାଇକି କାମ କରୁଛନ୍ ସହରରେ ଜଲ୍ଦି କାମ ମିଲ୍ସି ସେନେ ଆମର୍ ଗାଁର ପିଲାମନେ ସେନେ ସହରୀ ଟୁକେଲ୍ମାନଙ୍କୁ ଦେଖିକରି ତାଙ୍କ ଉପରେ ଆକୃଷ୍ଟ ହେଇକି ତାଙ୍କୁ ବିବାହ କରି ଦେଉଛନ୍ ତାଙ୍କୁ ବିବାହ କରି ଯେତେବେଲେ ତାଙ୍କୁ ଘର୍କେ ଆନୁଛନ୍ ତାଙ୍କର୍ ଘରେ ସେ ସହରୀ ଝିଅମାନେ ନାଇଁ ଚଲିପାରନ୍ ଏଥିପାଇଁ ତାଙ୍କର୍ ଘରେ ଗଣ୍ଡଗୋଳ ହେଉଛି ଏବଂ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି